ସ୍ଵୟଂସହାୟକ ଗୋଷ୍ଠୀ କହିଲେ ସାଧାରଣତଃ ଗାଁ ଗହଳିରେ ଯେଉଁ ଗୃହିଣୀମାନେ ଅଛନ୍ତି ଦଶ ଏଗାର ଜଣ ମିଶିକି ଗୋଟିଏ ସଙ୍ଗଠନ କରନ୍ତି ସେଥିପାଇଁ ସରକାରଙ୍କ ତରଫରୁ ମଧ୍ୟ ତାଙ୍କୁ ବହୁତ ପ୍ରକାର ସହାୟତା ମିଳେ ଆଗେ ମହିଳାମାନେ ଯେ ଘରେ କେବଳ ରୋଷେଇ କରୁଥିଲେ ଏବେ ସ୍ଵୟଂସହାୟକ ଗୋଷ୍ଠୀ ହେବାଦ୍ୱାରା ସେମାନେ ବହୁତ ପ୍ରକାର ସୁଯୋଗ ପାଉଛନ୍ତି ଯେଉଁ ସମୟରେ ବସିକି ଅନ୍ୟମାନଙ୍କ ବିଷୟରେ ଆଲୋଚନା କରୁଥିଲେ ସେ ସମୟଟା ବର୍ତ୍ତମାନ ସେମାନେ ନିଜର କେମିତି ଅର୍ଥ ରୋଜଗାର କରିବେ ସେ ବିଷୟରେ ବିନିଯୋଗ କରୁଛନ୍ତି କିଛି ମହିଳାମାନେ ମିଶିକି ମାଛ ଚାଷ କରୁଛନ୍ତି ମିଶିକି କିଛି ଗୋପାଳନ ମଧ୍ୟ କରୁଛନ୍ତି ଆଉ କିଛି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଛତୁ ବ୍ୟବସାୟ କରୁଛନ୍ତି କିଛି ମଧ୍ୟ ଆଜିକାଲି ଛୋଟ ପିଲାଙ୍କର ଯେଉଁ ଅଙ୍ଗନୱାଡ଼ି ଛତୁଆ ସେଥିରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି କହିବାକୁ ଗଲେ ଆଗେ ମହିଳାମାନେ ଯେବେ ବସିକି ଖାଲି ବସୁଥିଲେ ଏବେ ସ୍ଵୟଂସହାୟକ ଗୋଷ୍ଠୀ ହେବା ଦ୍ୱାରା ସେମାନେ ନିଜ ସମୟକୁ ବିନିଯୋଗ କରି କିଛି ଅର୍ଥ ରୋଜଗାର କରୁଛନ୍ତି ଏବଂ ନିଜ ପରିବାରକୁ ଆର୍ଥିକ ସହାୟତାରେ ସହଯୋଗ କରିପାରୁଛନ୍ତି